ଅରୁଆ ଚାଉଳ ଆପଣଙ୍କୁ ପଡ଼ିବ ପଇଁତିରିଶ ଟଙ୍କା କେଜି ଆଉ ଉଷୁନାଟା ପଡ଼ିବ ଆପଣଙ୍କର ବତିଶ ଟଙ୍କା କେଜି ପଚିଶ କେଜି

ପଚିଶ କେଜିକୁ ଆପଣଙ୍କ ଆଉ ଗୋଟେ ଅଛି ଟିକେ ଭଲ କ୍ୱାଲିଟିର ସେଇଟା ପଡ଼ିବ ଆପଣଙ୍କର ନଅଶହ ଅଛି ଆଉ ଏଗାରଶହ ପଚାଶ ଟଙ୍କା ଅଛି କୋଉ ଟାଇପ୍ର ଦରକାର ଆପଣଙ୍କୁ କମ୍ରେ ବି ଅଛି ଟିକେ କ୍ୱାଲିଟିର ବି ଅଛି ମାନେ ଯୋଉଟା ଭଲ କ୍ଵାଲିଟି ସେଇଟା ଚାଳିଶ ଉପରେ ପଡ଼ିବ ବୁଝିଲେ ଚାଳିଶ ଉପରେ ମାନେ ହଜାର ଉପରେ ପଡ଼ିବ ପ୍ୟାକେଟ୍କୁ ହଁ ଆଉ ଯୋଉ ଟିକେ ଆଉ ଗୋଟେ ସେକେଣ୍ଡ୍ କ୍ୱାଲିଟି ଯୋଉଟା ଅଛି ସେଇଟା ପଡ଼ିବ ଆପଣଙ୍କ ନଅଶହ ଆଠଶହ ପଚାଶ ଏମିତି ଆଇବ ବସ୍ତାକୁ ପ୍ୟାକେଟ୍କୁ ଉଷୁନା ବି ଅଛି ଅରୁଆ ବି ଅଛି ହଁ ସେ ସେକେଣ୍ଡ୍ କ୍ଵାଲିଟି କହିଲେ ନା କି ସେଟା ପ୍ରାୟ ସେମ୍ ଦଶ ଟଙ୍କା କୋଡ଼ିଏ ଟଙ୍କା ବୁଝିଲେ ଦଶ ଟଙ୍କା ଗାଡ଼ି ଭଡ଼ା ବଢ଼ିଲାଣି ଜି ଏସ୍ ଟି ଲାଗିଲାଣି ଏଟା ସବୁ ତ ରେଟ୍ ବଢ଼ିଗଲା କ'ଣ କରିବୁ ସବୁ ଦୋକାନ ସବୁ ଜାଗା ସେ ବୁଝିଲେ ସବୁ ଜାଗାରେ ସେ ଆଗରେ ଥିଲା ଶସ୍ତା ଏବେ ତ ଚାଉଳ ଦେଖୁଛନ୍ତି ସବୁ ଜାଗାରେ ଚାଉଳ ହାଇଫାଇ ରେଟ୍ ଫୁଲା ଚାଉଳ ଆଗ ପରି ନାହିଁ ଠିକ୍ ଅଛି ସାମାନ ତ ସେପଟ ଆସୁଛି ନା ଆସିକି ଦେଲା ପରେ ସେ ଚାର୍ଜ ଲାଗୁଛି ନା ଗାଡ଼ି ଭଡ଼ା ପନ୍ଦର ପ୍ୟାକେଟ୍କୁ ସେକେଣ୍ଡ୍ କ୍ଵାଲିଟିଟା ଦେବି ତ କମ୍ ଦାମ୍ ହଁ ହଁ ହେଲେ ଆଉ ହେଲା ଦଶ ହେ ପନ୍ଦର ଚଉଦ ପନ୍ଦର ହଜାର ପଡ଼ିବ ଆଉ ହଁ ସେ ଭିତରେ ଆଇବ ଏବଂ କଟାକଟି କରି ପ୍ୟାକେଟ୍ ସେଟା ବି ଦୁଇ'ଟା ଦୁଇ ତିନିଟା କ୍ୱାଲିଟି ଅଛି ସେ କ'ଣ କହିଲେ ଚବିଶ ଶହ ଘଣ୍ଟା ପଡ଼ିବ ଚବିଶ ଶହ ପଚିଶ ଶହ ଭିତରେ ଆଇବ

ହଁ ଅଛି ସେଇଟା ଆପଣଙ୍କୁ ନବେ ଟଙ୍କା କିଲୋ ପଡ଼ିବ ହଁ ସେଇଟା ଟ୍ରାନ୍ସପୋର୍ଟ ହେବା ପାଇଁ ଖର୍ଚ୍ଚ ନାଇକି ଦେବେ କେତେ କାଟିକି ଦେବେ ଆଉ କ'ଣ ହେଲା ପାଞ୍ଚ ଟଙ୍କା ତ ପାଞ୍ଚ ଟଙ୍କା ଆମକୁ ଗୋଟେ ଦୁଇ ଟଙ୍କା ଦେବେ ଆଉ କମ୍ ହି କହୁଛି ଆଜ୍ଞା

ନାଇ ନାଇ ଓରିଜିନାଲ୍ ହରଡ଼ ଡାଲି

ହରଡ଼ ଡାଲି ତ ହଉ ଠିକ୍ ଅଛି ଆଉ କ'ଣ ତେଲ ଡବା ନେବେ ନା ପ୍ୟାକେଟ୍ ନେବେ ଡବା ଦଶ ପନ୍ଦର କେଜି

ଆମର ଯୋଉ ପାମ୍ ଓଏଲ୍ ତେଲ ନା ସୋରିଷ ତେଲ ହଁ ହଁ ବୁଝିଲି ଆପଣଙ୍କୁ ସେଇଟା ପଡ଼ିବ ହେ ଉଣେଇଶହ ପଚାଶ ଖଣ୍ଡେ ପଡ଼ିବ ଗୋଟେ ଗୋଟେ ଡବା

ରେଟ୍ ଜଷ୍ଟ୍ ବଢ଼ିଯାଇଛି ସବୁ ରେଟ୍ ବଢ଼ିଲା ନା ସେଟା ସରକାର ହାତରେ ନା ଆମେ ତ ବେପାରୀ ଯେତିକି କିଣିବୁ ତାଠୁ ଦି' ପଇସା ମିଳିଲେ ବିକିଦେବା କଥା କ'ଣ କରିବା ଏ ଜଷ୍ଟ୍ ସପ୍ତାହଟେ ହେଲାଣି ରେଟ୍ ବଢ଼ିଯାଇଛି ତେଲ ରେଟ୍ଟା ବଢ଼ିଗଲାଣି

ଠିକ୍ ଅଛି

ଠିକ୍ ଅଛି